ହଁ ମୁଁ ଯେତେବେଳେ କଲେଜରେ ପାଠ ପଢ଼ୁଥିଲି ସେତେବେଳେ ଆମ କଲେଜରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା ସେଥିରେ ମୋର ଏକ ଚିତ୍ର ଥିଲା ଯେଉଁଥିରେ ଗୋଟେ ଏକ ପଦ୍ମ ଫୁଲ ସହିତ ହଂସ ଖେଳୁଥିଲେ ସେହି ଜିନିଷଟି ଏତେ ସୁନ୍ଦର ହୋଇଥିଲା ପୁରା ଜୀବନ୍ତ ଭଳି ଦେଖା ଯାଉଥିଲା ତା'କୁ ସମସ୍ତେ ଦେଖିଲା ପରେ ବହୁତ ଆନନ୍ଦିତ ହେଲେ ଓ ସେହି ଯେଉଁ ଚିତ୍ରଟିକୁ ଆମର କଲେଜର ଆମର ଅଧ୍ୟାପକମାନେ ବହୁତ ଭଲ ପାଇଥିଲେ ଓ ସେଥିରେ ଥିବା ଜଜ୍ ତାକୁ ଭଲ ମାର୍କ ଦେଇ ମୋ ଚିତ୍ରଟିକୁ ଏକ ନମ୍ବର ଭାବରେ ବିବେଚନା କରିଥିଲେ ଆପଣଙ୍କର ଏହି ସବୁ ଫଟୋଟି ଦେଖିଲା ପରେ ଲୋକମାନେ ମଧ୍ୟ ବହୁତ ଭଲ ପାଇଥିଲେ ମୋତେ ମଧ୍ୟ ସେଥିରୁ ବହୁତ ଆନନ୍ଦ ମିଳିଥିଲା ଆଉ ଗୋଟିଏ ଜିନିଷ ହେଉଛି ମୁଁ ଇଣ୍ଟର୍ନେଟ ମାଧ୍ୟମରେ କୌଣସି ମୁଁ ପ୍ରଶିକ୍ଷଣ ମୁଁ କେବେ କୌଣସି ଇଣ୍ଟରଭ୍ୟୁ ମଧ୍ୟ ମୁଁ ଦେଇନାହିଁ ଆଉ ଯଦି ଭବିଷ୍ୟତରେ ମୋତେ କେବେ ସୁଯୋଗ ମିଳେ ତାହା ମଧ୍ୟ ମୁଁ ଦେବି